ଆମ ସମାଜରେ ଆଜିକାଲି ଜାତିଗତ ପାର୍ଥକ୍ୟ ମହିଳା ପାର୍ଥକ୍ୟ ମଧ୍ୟ ବହୁତ ରହିଛି ଯେଉଁମାନେ ନୀଚ ଜାତି ସେମାନଙ୍କୁ କୌଣସି ସଭା ହଉ ବା ଖେଳ ହଉ ତାଙ୍କୁ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ଦିଆଯାଏନି ତାଙ୍କର ପ୍ରତିଭା ଥିଲେ ମଧ୍ୟ ତାଙ୍କୁ ସେଥିରୁ ବଞ୍ଚିତ କରାଯାଏ ସେହିପରି ଆମ ସମାଜରେ ମଧ୍ୟ ମହିଳାମାନଙ୍କର ଉନ୍ନତି ସେତେ ବିକାଶ ଲାଭ କରୁନି ସମାଜରେ ମହିଳାମାନଙ୍କର ଯେତେ ପ୍ରତିଭା ଥିଲେ ମଧ୍ୟ ସେମାନେ ଆଗକୁ ଯିବା ପାଇଁ ତାଙ୍କୁ କୌଣସି ସୁବିଧା ସୁଯୋଗ ମିଳୁନି ଏଇସବୁ ଚିନ୍ତାଧାରା ଆମ ଭିତରେ ରହିଲେ ଆମ ସମାଜ ଆମ ଦେଶ ଆମ ରାଜ୍ୟର ଉନ୍ନତି ହୋଇପାରିବ ନାହିଁ ତେଣୁ ଏ ଚିନ୍ତାଧାରାକୁ ଆମକୁ ପରିବର୍ତ୍ତନ କରିବାକୁ ପଡ଼ିବ ଯାହାର ଯେଉଁ ପ୍ରତିଭା ଅଛି ସେ ଯେଉଁ ଜାତି ହେଉ ମହିଳା ହୁଅନ୍ତୁ ତାଙ୍କୁ ସେମିତି ସୁବିଧା ସୁଯୋଗ ସରକାର ଦେବା କଥା ସମାଜରେ ସେମାନଙ୍କୁ ଦେବା କଥା ଯାହାଫଳରେ ସେମାନେ ଆଗକୁ ଆଗକୁ ବଢ଼ିପାରିବେ ଦେଶ ରାଜ୍ୟ ସମାଜ ଉନ୍ନତି ଲାଭ କରିପାରିବ